ସଂସ୍କୃତରୁ ସବୁ ଭାଷାର ଆରମ୍ଭ ହେଇଥାଏ ଯେଉଁ ଲୋକମାନେ ଓଡ଼ିଆ ଭାଷା ବୁଝିପାରନ୍ତିନି କହିପାରନ୍ତିନି ଆମେ ତାଙ୍କୁ ଧିରେ ଧିରେ ସଂସ୍କୃତ ଭାଷାରୁ ଆରମ୍ଭ କରି ଆସ୍ତେ ଆସ୍ତେ କି ପାଟିର ଚାଳନାରୁ ବା ଠାରରୁ କିମ୍ବା କୌଣସି ଜିନିଷ ଠାର ଦେଖାଇକି ତାକୁ ଆମେ ବୁଝେଇବା ପାଇଁ ବା କହିବା ପାଇଁ ଚେଷ୍ଟା କରିଥାଉ